ଆମ ଅଞ୍ଚଳର ବିଭିନ୍ନ ସାଂସ୍କୃତିକ ଗୋଷ୍ଠୀ ରହୁଛନ୍ତି ସେ ଭିତରେ ଅଛନ୍ତି ହିନ୍ଦୁ ଖ୍ରୀଷ୍ଟିୟାନ୍ ଶିଖ୍ ବୌଦ୍ଧ ଆଉ ଅନେକ ଧର୍ମ ଅଛନ୍ତି ହିନ୍ଦୁ ଧର୍ମ ଓ ବିଭିନ୍ନ ଧର୍ମ ଓ ମୁଁ କହିବି ପ୍ରଥମ ଧର୍ମ ହେଉଛି ଖ୍ରୀଷ୍ଟିୟାନ୍ ଏ ଖ୍ରୀଷ୍ଟିୟାନ୍ ଲୋକ ଯାକ ପୁରା ବିଶ୍ଵରେ ସବୁଠୁ ବେଶୀ ଧର୍ମର ଲୋକମାନେ ହଉଛନ୍ତି ଖ୍ରୀଷ୍ଟିୟାନ୍ ଓ ଏ ଖ୍ରୀଷ୍ଟିୟାନ୍ରେ ଶିଖାନ୍ତି ଯେ ସଂସ୍କୃତରେ ଶିଖାନ୍ତି କି କ'ଣ ସତ୍ୟ ହେଉଛି ଖ୍ରୀଷ୍ଟିୟାନ୍ର ନୀତି ଓ ସତ୍ୟ ସବୁ ଲୋକ ଖ୍ରୀଷ୍ଟିୟାନ୍ ଥାଆନ୍ତି ଓ ଖ୍ରୀଷ୍ଟିୟାନ୍ରେ ବାଇବେଲ୍ରେ ଲେଖା ହେଇଛି କିି ଖ୍ରୀଷ୍ଟିୟାନ୍ ମାନେ ଲୋକମାନେ ସବୁବେଳେ ସତ୍ୟ କହିବାର ଓ ସବୁ ଲୋକଙ୍କୁ ସାହାଯ୍ୟ କରିବା ଓ ହେଲ୍ପ କରିବା ଓ ଖ୍ରୀଷ୍ଟିୟାନ୍ରେ କୁହାହେଇଛି କି ତାଙ୍କର ପ୍ରଭୁଙ୍କର ମୂର୍ତ୍ତି ପୂଜା କରନ୍ତୁ ନାହିଁ ତାଙ୍କୁ ଖାଲି ତମେ ପ୍ରଶଂସା କର ତାଙ୍କର ମୂର୍ତ୍ତି ପୂଜା କରନ୍ତୁ ନାହିଁ ଓ ତାଙ୍କର ଫଟକୁ ପୂଜା କରନ୍ତୁ ନାହିଁ ଓ ବିଭିନ୍ନ ଧର୍ମ ଅଛି ଯେନ୍ତିକି ହିନ୍ଦୁ ହିନ୍ଦୁ ଧର୍ମରେ ଶିଖାନ୍ତି ଓ ହିନ୍ଦୀ ଧର୍ମରେ ହିନ୍ଦୁ ଧର୍ମରେ ବିଭିନ୍ନ ଫେଷ୍ଟିଭାଲ୍ ଯାକ ଅଛି ହିନ୍ଦୁ ଧର୍ମରେ ଦିୱାଲୀ ଏକ ଏକ ଭଲ ଧର୍ମ ଏକ ଭଲ ଫେଷ୍ଟିଭାଲ୍ ଦିିୱାଲୀରେ ବାଣଯାକ ଫୁଟାନ୍ତି ଓ ହିନ୍ଦୁ ଧର୍ମରେ ବହୁତ ସତ୍ୟ ଲୋକ ଅଛନ୍ତି ଓ ଆଉ ହିନ୍ଦୁ ଧର୍ମରେ ଦେବୀ ତା ଦେବତା ଯାକ ତେତିଶି କୋଟିଟା ଅଛି ଓ ମୁସଲିମ୍ରେ ମୁସଲିମ୍ରେ ମୁସଲିମ୍ ଲୋକମାନଙ୍କର ପୁସ୍ତକ ହେଉଛିି କୁରାନ୍ ଆଉ ସେ କୁରାନ୍ ହେଉଛିି